ରୋଷେଇ ଘରେ ଅସରପା ମୂଷା ଆସି ଆମର ଯଦି କୌଣସି ଖାଦ୍ୟ ବା ପନିପରିବା ଉପଦ୍ରବ କରନ୍ତି ତା'ହେଲେ ଆମେ ମୂଷାକୁ ଡରିବା ପାଇଁ କିମ୍ବା ବସା କରିଥିବା ଯାଗା ଭାଙ୍ଗି ଦେଇ ବିଭିନ୍ନ କାଚ ବା ବାଡ଼ରେ ତିଆରି କରିଥିବା ଆଲଣା ବା ଟୋକେଇ ତିଆରି କରୁ ତା'ଭିତରେ ଆମେ ରଖିବା ଜିନିଷପତ୍ର ଅସରପା ପାଇଁ ସାଧାରଣତଃ ଔଷଧ ବ୍ୟବହାର କରିପାରିବା ଯାହାକି ଲକ୍ଷ୍ମଣରେଖା ବୋଲି ଔଷଧ ବଜାରରେ ବିକା ହେଉଛି ଆଣିକି ତାହା ଦେଲେ ବି ଅସରପା ଆସିବେ ନାହିଁ ବା ସେ ଗାର ଡେଇଁବେ ନାହିଁ ଏବଂ ଏମାନଙ୍କୁ କୌଣସି ବିଷାକ୍ତ ଔଷଧ ତ ଦେଇପାରିବା ନାହିଁ କିନ୍ତୁ ଅନ୍ୟପ୍ରକାର ଔଷଧ ମୂଷା ଧରିବା ଅଠା ଅଛି ଅଠା ଲଗାଇ ମୂଷାକୁ ଧରି ଘରଟାକୁ ନ ପଶିବା ପାଇଁ କବାଟ ଠିକ୍ ରୂପେ ଲଗେଇ ମଶା ଦ୍ଵାର ଦେଇ ଆସୁଥିବା ଯେଉଁ ବାଟ କରିଥିବ ସେ ବାଟକୁ ଭଲ ରୂପେ ବନ୍ଦ କରିଦେବା ପାଇଁ ଆମେ ଉପାୟ କରି ସମ୍ପୂର୍ଣ୍ଣ ନିବଦ୍ଧ କରି ଯଦି ରୋଷେଇ ଘର କୋଠରିଟାକୁ ରଖିବା ତା'ହେଲେ ମୂଷା ଏବଂ ଅସରପାକୁ ତଡ଼ି ପାରିବା